ମୁଁ ଆଠଦିନ ତଳେ ଯେଉଁ କୁଲର୍ଟା ଆଣିଥିଲି ସିମ୍ଫୋନିର ଭଲ ଥିଲା ଭଲ ଲାଗୁଛି ତା ରଙ୍ଗଟା ବି ବଢ଼ିଆ ଧଳା ରଙ୍ଗର ଅଛି ଭଲ ଲାଗୁଛି ବଢ଼ିଆ ପବନ ଆସୁଛି ଥଣ୍ଡା ପବନ ଦେଉଛି ପାଣି ଯେଉଁ ପଶାଇଲେ ବେଶୀଦିନ ମାନେ ଗନ୍ଧା ଗନ୍ଧି କିଛି କରୁନି ବହୁତ ଦିନ ଯାଏ ରହୁଛି ବହୁତ ଦିନ ପରେ ଯାଇକି ଗନ୍ଧା ଗନ୍ଧି କରୁଛି ଭଲ ରହୁଛି ଆଉ ସମସ୍ତେ ତାକୁ ବହୁତ ଭଲ କହୁଛନ୍ତି କୁଲର୍ଟା ଭଲ ଥଣ୍ଡା ପବନ ଦେଉଛି ବଢ଼ିଆ ଲାଗୁଛି ଆଉ ବେଶି ଯାଗା ବି ନେଉନି ଭଲରେ କମ ଯାଗାରେ ରହିଯାଉଛି ଭଲ ଲାଗୁଛି ସେ ଜିନିଷଟା ମୁଁ ଆଣିଛି ସମସ୍ତେ ଭଲ କହୁଛନ୍ତି କି ନାହିଁ କୁଲର୍ଟା ବଢ଼ିଆ ହୋଇଛି ସମସ୍ତେ ଖୁସି ହେଉଛନ୍ତି